ଭାରତର ଯୁବକମାନେ ଭଲ ରୋଜଗାରକ୍ଷମ ହେବା ପାଇଁ ସେମାନେ ଚାହାଁନ୍ତି ଭଲ ଯେମିତି ପଇସା ଭଲରେ ଇନକମ୍ କରିପାରିବେ ଆଉ ଯେମିତି ଉଦାହରଣ ସ୍ୱରୂପ ଯଦି ଆମେ ଦେଖିବାକୁ ଯିବା ତ ୟୁଟ୍ୟୁବ୍ ଜରିଆରେ ଭାରତ ଦେଶର ଅନେକ ଯୁବକ ଯୁବତୀ କିମ୍ବା ବୟସ୍କ ଲୋକ ସମସ୍ତେ ବହୁତ ରୋଜଗାର କ୍ଷମ ହେଇଛନ୍ତି ଆଉ ୟୁଟ୍ୟୁବ୍ ମାଧ୍ୟମରେ ମଧ୍ୟ ବହୁତ ପଇସା ସେମାନେ ଇନକମ୍ କରୁଛନ୍ତି ତା ସହିତ ଆମେ ଏସ୍ ଏଚ୍ ଜି କୁ ଯଦି ଦେଖିବା ତ ଏସ୍ ଏଚ୍ ଜି ଜରିଆରେ ମଧ୍ୟ ଆଉ ସରକାର ମାଆ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବୋଲି ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ନେଇଛନ୍ତି ଆଉ ବିଭିନ୍ନ ପ୍ରକାର ତାଲିମ ଦ୍ୱାରା ମଧ୍ୟ ମାଆମାନେ ଯେମିତି ନିଜର ଗୋଡ଼ରେ ନିଜେ ସେମାନେ ଛିଡ଼ା ହେବେ ସେମାନେ କିଛି କରିପାରିବେ ତାରି ଉପରେ ମଧ୍ୟ ବହୁତ ଗୁଡ଼ାଏ ବିଷୟଯାକ ରହିଛି ଆଉ ଲୋନ୍ ଦେଇକରି ମଧ୍ୟ ସେମାନଙ୍କୁ ବିଭିନ୍ନ ପ୍ରକାର ବିଜନେସ୍ ଜରିଆରେ ମଧ୍ୟ ସେମାନେ ଯେମିତି ଆଉ ରୋଜଗାର କ୍ଷମ ମାଆ ମାନେ ହେଇପାରିବେ ଆଉ ଆଗରୁ ମାଆ ମାନେ ଅନ୍ୟ ପାଖରେ ହାତ ପତାଇବାକୁ ପଡ଼ୁଥିଲା ସ୍ୱାମୀ ପାଖରେ ହଉ କିମ୍ବା ବାପା ଭାଇ ପାଖରେ କିନ୍ତୁ ଆଜିର ଦିନରେ ମାଆ ମାନେ ନିଜର ଗୋଡ଼ରେ ନିଜେ ଛିଡ଼ା ହେଇଛନ୍ତି ଆଉ ଏହା ହିଁ ଭାରତର ଯୁବକମାନେ ଚାହାନ୍ତି